ମୁଁ ସାଧାରଣତଃ ପ୍ରାୟ ରୋଷେଇ କରେ କିନ୍ତୁ ମୁଁ ଆମିଷ ରୋଷେଇ କରିପାରେ ନାହିଁ ମୋର ମୋ ମାଆ ରୋଷେଇ କରିବା ସମୟରେ ମୁଁ ଦେଖିଥାଏ ସେଥିରେ ମୁଁ ଯାହା ମନେ ରଖିଥାଏ ମୁଁ ମଧ୍ୟ ଦିନେ ଚେଷ୍ଟା କରିଥାଏ କି ଆମିଷ ରୋଷେଇ କରିବା ପାଇଁ କିନ୍ତୁ ସଫଳ ହୋଇନଥାଏ ଥରେ ଦୁଇ ଥର କରିବା ପରେ ମୁଁ ଚିକେନ୍ ଆମିଷ କରିବା ପାଇଁ ଶିଖିଥିଲି ଆମ ଘରେ କୁଣିଆ ଆସିଲେ ଚିକେନ୍ କରିବା ପରେ ଅନ୍ୟମାନଙ୍କୁ ଖାଇବା ପାଇଁ ଦେଇଥିଲେ ଲୋକ ମଧ୍ୟ ପ୍ରଶଂସା କରିଥିଲେ ଚିକେନ୍ ମୁଁ କରିବା ପାଇଁ ବହୁତ କଷ୍ଟ ମଧ୍ୟ କରିଥାଏ କିନ୍ତୁ ସେମାନେ ମାନ୍ୟ ଖାଇ ବହୁତ ପ୍ରଶଂସା କରିଥିଲେ ଏବଂ ମୋତେ ମଧ୍ୟ ଭଲ ଲାଗିଲା ସେଥିପାଇଁ ମୁଁ ମୁଁ ରେସିପି କରିବା ବହୁତ ଭଲପାଏ ବେଳେ ବେଳେ ୟୁଟ୍ୟୁବ୍ ଚ୍ୟାନେଲ୍ ସର୍ଚ୍ଚ ମାରେ ରେସିପିଗୁଡ଼ିକ ଶିଖିଥାଏ ତେଣୁ ମୋତେ ବହୁତ ଭଲ ଲାଗେ ରୋଷେଇ କରିବା ପାଇଁ